ପର୍ବପର୍ବାଣୀରେ ଆମେ ବହୁତ ପ୍ରକାର ରୋଷେଇ କରିଥାଉ ଯେମିତିକି ମାଛ ମାଂସ ଡାଲି ନିରାମିଷ ତରକାରୀ ଆଉ ବହୁତ ପ୍ରକାର ଜିନିଷ କରିଥାଉ ଯେମିତି ମକର ସଂକ୍ରାନ୍ତିରେ ବହୁତ ପ୍ରକାର ପିଠା କରିଥାଉ ଆଉ ନୂଆଁଖାଇରେ ନୂଆ ଚାଉଳରେ ତିଆରି କ୍ଷିରି କରିଥାଉ ଆଉ ଇତ୍ୟାଦି ଇତ୍ୟାଦି କରିଥାଉ କିନ୍ତୁ ଆମେ ଆମ ଆମେ ସବୁ ପର୍ବପର୍ବାଣୀରେ ବହୁତ ପ୍ରକାର ରୋଷେଇ କରିଥାଉ ବହୁତ ପ୍ରକାର ସେଇଟା ନିରାମିଷ ହଉ କି ଆଇଁଷ ହଉ ଯେମିତି ଆଇଁଷରେ ମାଛ ମାଂସ ପିଆଜ ରସୁଣ ପଡ଼ି ଥିବା ରୋଷେଇ କରାହୁଏ ଆଉ ନିରାମିଷରେ ପିଆଜ ରସୁଣ ଛାଡ଼ିକି ଯେମିତି ଯେମିତି ପନିପରିବା ପନିପରିବାର ତରକାରୀ ଡାଲି ଭାତ ରୁଟି କରାହୁଏ ଆଉ ଆମେ ଜାଣିଛୁ ଯେ ଦୁର୍ଗା ପୂଜାରେ ବହୁତ ପ୍ରକାର ମିଠା କାଳୀପୂଜାରେ ବି ବହୁତ ପ୍ରକାର ମିଠା କରାହୁଏ ଘରେ ଯାହାକି ଆମେ ସବୁବେଳେ ଖାଇଥାଉ ପର୍ବପର୍ବାଣୀ ଆମର ବାର ମାସରେ ତେର ପ୍ରକାର ପର୍ବପର୍ବାଣୀ ରହୁଛି ଯାହା ଭିତରେ ଆମେ ବହୁତ ପ୍ରକାର ଖାଦ୍ୟ ଖାଇଥାଉ ଯାହାକି ଆମେ ବହୁତ ମଜା ବି କରିଥାଉ ପୁରା ପରିବାର ମିଶିକି ଆମେ ଭୋଜି କରିଥାଉ